ହ୍ୟାଲୋ ସୋମନାଥ ବାବୁ କହୁଛନ୍ତି ତ ଆଜ୍ଞା ମୁଁ ପରିବା ଦୋକାନୀ କହୁଥିଲି ଆଉ ଆପଣଙ୍କ ପାଖରେ କ'ଣ କ'ଣ ସବୁ ପରିବା ରଖୁଛନ୍ତି ଆଉ କ'ଣ କ'ଣ ସବୁ ଚାଷ କରୁଛନ୍ତି ଆଉ କ''ଣ କ'ଣ ସବୁ ରେଟ୍ କ'ଣ ରଖୁଛନ୍ତି ଆପଣ ଆଉ ଆମର ନାଇଁ ଆଉ ଆଉ ଜଣେ ଚାଷୀ ଥିଲେ ସେ କହୁଛନ୍ତି କଣ ଟିକେ ରେଟ୍ ଟିକିଏ କ'ଣ କମରେ ଦେଉଛନ୍ତି ଆପଣ କ'ଣ ଏତେ ରେଟ ଟିକିଏ କହୁଛନ୍ତି ଆଉଟିକେ କ'ଣ କମା କମି କରୁନାହାନ୍ତି ନାଇଁ ଆପଣ ଟିକେ ନ କମେଇଲେ ଆମେ ପୁଣି କେମିତି ଚଳିବୁ କେମିତି ଆପଣ ଯେଉଁ ଗରାଖ ମାନେ ଯେଉଁ ଆସିକି ନେଉଛନ୍ତି ସେ କହୁଛନ୍ତି କ'ଣ ଏତେ ରେଟ୍ କହୁଛ ସେଥିପାଇଁ ମୁଁ କହୁଛି ଟିକିଏ ଆମେ ଟିକିଏ କମେଇକି ନେଇକି ଆମେ ଟିକିଏ ଅଧିକ ଟିକିଏ ବିକିଲେ ଆମେ ଟିକିଏ ଦୁଇ ପଇସା ପାଆନ୍ତୁ ଆଉ ସେଥିପାଇଁ ଟିକିଏ କହୁଛି ଟିକିଏ କମେଇ ଦିଅନ୍ତୁ ମୁଁ ସବୁ ଦିନ ଆପଣଙ୍କ ପାଖରୁ ଯାଇକି ଆଣିବି ଆପଣ ସେଥିପାଇଁ ବ୍ୟସ୍ତ ହୁଅନ୍ତୁନି ହଁ ସବୁ କ'ଣ କ'ଣ ସବୁ ଆପଣ ବିଲରେ କରୁଛନ୍ତି ନା ଆପଣଙ୍କର ବାଡ଼ି ରେ କରୁଛନ୍ତି ନା କ'ଣ କେମିତି କରୁଛନ୍ତି ଚାଷ ଟା ଆପଣ ରାତିରେ ତୋଳିକି ରଖୁଛନ୍ତି ନା ସନ୍ଧ୍ୟା ବେଳେ ତୋଳିକି ରଖୁଛନ୍ତି ନା ଭୋରୁ ସବୁ ତୋଳୁଛନ୍ତି ପରିବା ଆଉ ଆପଣ କଖାରୁ ଲଗେଇଛନ୍ତି ହଁ ଯେ ଆମେ ଯେଉଁ ପରିବା ଗୁଡ଼ିକ ସବୁ ନେବା ସେଥିରେ ବେଶୀ କୀଟନାଶକ ଗୁଡ଼ିକ ଦେଉନାହାନ୍ତି ତ କାହିଁକିନା ଆଜିକାଲି ଯେଉଁ ଲୋକ ଆମର ସବୁ ଯେଉଁ ରୋଗ ଫୋଗ ହେଉଛନ୍ତି ସେ କହୁଛନ୍ତି ନାଇଁ ଭାଇ ସେ ଯେଉଁ କୀଟନାଶକ ଔଷଧ ଫୌସଧ ସବୁ ପକାଉଛ ଏଗୁଡ଼ିକ ଭଲ ଲାଗୁନି ଆମେ ଅଧିକ ପଇସା ପଛେ ଦେବୁ କିନ୍ତୁ ଆମକୁ ଖତ ବାଲା ପରିବା ଦରକାର ମୁଁ ସେଥିପାଇଁ ଆପଣଙ୍କୁ ପଚାରୁଛି ଆଉ ଆପଣ ଯେଉଁ ମୋ ଦୋକାନ ପାଖକୁ ଯେଉଁ ଆଣିବ ମୁଁ ଯାଇକି ଆପଣଙ୍କ ପାଖରୁ ପରିବା ଆଣିବି ନା ଆପଣ ମୋ ଦୋକାନ ଠେଇ ପଠେଇପାରିବେ ହଁ ହଁ ଆଉ ମୁଁ ସବୁଦିନ ଆଣିବି ଆଉ ରେଟ କ'ଣ କିଛି ରଖୁନାହାନ୍ତି ହଁ ହେଉ ତାହେଲେ ଠିକ ଅଛି ମୁଁ ତାହେଲେ ଆପଣଙ୍କ ବିଲ ଡ଼େଇଁକି ଯାଇକି ମୁଁ ଆପଣ ଙ୍କୁ ଦେଖା କରିବି ଆଉ ରେଟ ହେରିକା କଥା ବୁଝା କରିକି ଆସିବି